ଗୋମାତାକୁ ଏଇ ଯେଉଁ ଗାଈ ଦିଆହେଉଛିି ଗୋଖାଦ୍ୟ ଆଉ କୁଣ୍ଡା ଆଉ ବୋତା ଆଉ ଏସବୁ ଜିନିଷ ପାଳ ଏସବୁ ଜିନିଷଗୁଡ଼ାକ ଗୋଖାଦ୍ୟ ଇଏରେ ଦିଆହେଉଛି ଆଉ ସାର ଭାବରେ ବ୍ୟବହାର କରାହେଉଛି ଆଉ ଇତ୍ୟାଦି ଆଉ